ମୋର ପ୍ରଥମ ଉତ୍ପାଦ ହେଉଛି ଆମ୍ବ ଆମ୍ବ ଉତ୍ପାଦନ କରିବା ଦ୍ୱାରା ତା'ର ବହୁତ ଗୁଡ଼ିଏ ସକାରାତ୍ମକ ଅନୁଭୂତି ରହିଛି ଆମ୍ବକୁ ଆମେ ମୁଖ୍ୟତଃ ବିଭିନ୍ନ ପ୍ରକାରରେ ଖାଇଥାଉ ଆମ୍ବଟି କଞ୍ଚା ଥିଲେ ମଧ୍ୟ ଆମେ ତାକୁ ଖାଇପାରୁଛୁ କଞ୍ଚା ଥିଲେ ଆମେ ତାକୁ କାଟି ଆମ୍ବ ଆଚାର କରି କରିପାରୁଛୁ ଏବଂ ତାକୁ ତାକୁ କାଟିକି ତା'ର ଟାକୁଆକୁ କାଟିକି ଶୁଖାଇ ଆମେ ସେଇଟା ଆମଟା ବିଭିନ୍ନ ପ୍ରକାର କରିପାରୁଛୁ ଆମ୍ବକୁ କାଟିକି ତାକୁ ଶୁଖାଇ ଆମେ ଆମ୍ବୁଲ ମଧ୍ୟ କରିପାରୁଛୁ ତା'ପରେ ଆମ୍ବକୁ ପାଚିଗଲା ପରେ ପାଚିଗଲା ପରେ ଆମ୍ବକୁ ଆମେ ଖାଇପାରୁଛୁ ତା'ପରେ ସେ ଆମ୍ବ ପାଚିଲାକୁ ତାକୁ ସେ ତା' ରସକୁ ଚିପି ମଧ୍ୟ କରିପାରୁଛି ବହୁତ ଗୁଡ଼ିଏ ସକାରାତ୍ମକ ଅନୁଭୂତି ରହିଛି ଆମ୍ବକୁ ନେଇ ଆମ୍ବ ଆମ୍ବକୁ ଆମେ ପାଚିଲାରେ ଖାଇପାରୁଛୁ ପାଚିଲାରେ ଖାଇପାରୁଛୁ କଞ୍ଚାରେ ଖାଇ ଖାଇପାରୁଛୁ ଆମ୍ବକୁ ଆମେ ବିଭିନ୍ନ ପ୍ରକାରରେ ଖାଇପାରୁଛୁ ବହୁତ ଗୋଟେ ସକାରାତ୍ମକ ଅନୁଭୂତି ରହିଛି ସକାରାତ୍ମକ ଅନୁଭୂତି ହେଉଛି ଆମ୍ବକୁ ଆମେ ବିଭିନ୍ନ ପ୍ରକାରରେ ଖାଇପାରୁଛୁ କଞ୍ଚା ହଉ ପାଚିଲା ହଉ ଆମ୍ବଟି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ବହୁତ ଭଲ ଆମ୍ବ ଆମ୍ବ ଆମ ପାଇଁ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ କ୍ଷତିକାରକ ନୁହେଁ ସେ ଆମ ଲାଭବାନ ମଧ୍ୟ ହୋଇଥାଏ ଆମ୍ବ ଉତ୍ପାଦ କରିବା ଦ୍ୱାରା ଆମେ ଆମେ ଲାଭବାନ ମଧ୍ୟ ହେଇପାରିଥାଉ ଆମ୍ବକୁ ଆମେ ଆମ୍ବକୁ କଞ୍ଚାରେ ମଧ୍ୟ ବିକ୍ରି କରିପାରିଥାଉ ତା'ପରେ ପାଚିଲାରେ ମଧ୍ୟ ବିକ୍ରି କରିପାରିଥାଉ ପାଚିଲା କଞ୍ଚା ଉଭୟ ଥିରେ ଆମେ ଲାଭବାନ ହେବା ହୋଇପାରିଥାଉ ତାକୁ ବିକ୍ରି କରି ସେଥିପାଇଁ ବହୁତ ସକାରାତ୍ମକ ହୋଇଥାଏ ଆମର ଆମ୍ବ ଆମ୍ବକୁ ଆମେ ଉଚିତ ମୂଲ୍ୟରେ ମୂଲ୍ୟରେ ବିକ୍ରି କରିଥାଉ ଆମ୍ବଟି ଆମ୍ବଟିର ବହୁତ ଗୁଡ଼ିଏ ଗୋଳ ମଧ୍ୟ ରହିଛି ଆମ୍ବକୁ ଆମେ ଯେକୌଣସି ଉପାୟରେ ଖାଇପାରିବା ତାକୁ ପାଚିଲାରେ ମଧ୍ୟ ଖାଇପାରିବା କଞ୍ଚାରେ ମଧ୍ୟ ଖାଇପାରିବା ଆମ୍ବଟି ଆମ୍ବଟିର ବହୁତ ଗୁଡ଼ିଏ ଗୁଣ ମଧ୍ୟ ସକରାତ୍ମକ ଗୁଣ ମଧ୍ୟ ରହିଛି ଆମ୍ବଟି ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ କ୍ଷତିକାରକ ନୁହେଁ